ଆମ ଜିଲ୍ଲାରେ ପ୍ରସିଦ୍ଧ ରଜ ରଜରେ ଆମେ ପ୍ରଥମେ କେମିତି ରଜକୁ ପାଳୁ ଝିଅମାନେ ତା ପୂର୍ବ ଦିନ ହଳଦୀ ମାଖିକି ଶୋଇଥାନ୍ତି ଆଉ ବହୁତ ଗୁଡ଼ାଏ ନୂଆ ଡ୍ରେସ୍ ମଧ୍ୟ ଝିଅମାନଙ୍କର ମୁଁ ଗୋଟେ ନୂଆ ଡ୍ରେସ୍ ହେଇଥାଏ ଝିଅମାନଙ୍କର ବହୁତ ଝିଅଙ୍କର ହୋଇଥାଏ ଯେହେତୁ ଝିଅଙ୍କର ପର୍ବ ଏଇଟା ତା ପରଦିନ ସକାଳୁ ଉଠି ସେମାନେ ଗାଧାନ୍ତି ଆଉ କିନ୍ତୁ ଝିଅମାନେ ସେଥିରେ କୌଣସି ବି କାମ କରନ୍ତି ନାହିଁ ସେ ରଜ କୁମାରୀ ହେଇଥାନ୍ତି ସେ ସେଥିରେ ରଜ ମାତା ବସୁଧାଙ୍କୁ ସେ ପୂଜା କରାଯାଏ ସେ ରଜରେ ତିନି ଦିନ ପାଳନ କରାଯାଏ ରଜ ପ୍ରଥମ ରଜ ପହିଲି ରଜ ଦ୍ବିତୀୟ ରଜ ତୃତୀୟ ରଜ ରଜରେ ଆମେ ପାନ ମଧ୍ୟ ଖାଇଥାନ୍ତି ସକାଳୁ ଉଠି ଝିଅମାନେ ଗାଧୁଆ ପାଧୁଆ କରି ନିଜର ନୂତନ ନୂଆ ଡ୍ରେସ୍ ପିନ୍ଧିଥାନ୍ତି ସଜ ହେଇଥାନ୍ତି ରଜମାନେ ସଜବାଜ ସଜ ହେଇଥାନ୍ତି ଦୋଳିରେ ବସିଥାନ୍ତି ପୁଅ ପିଲାମାନେ ତାସ୍ ଖେଳନ୍ତି ଆଉ ରଜରେ ବସୁଧା ମାତାଙ୍କୁ ଯେହେତୁ ପୂଜା କରାଯାଏ ସେଥିପାଇଁ କୌଣସି ପ୍ରକାରର ତାଙ୍କୁ କଷ୍ଟ ଦେଲା ଭଳିଆ କାମ କରାଯାଏ ନାହିଁ ବିଲରେ ବାଡ଼ିରେ କିଛି ବି ହଳ ଫଳ କରାଯାଏ ନାହିଁ ଆଉ ପହିଲି ରଜ ସରିଲା ଦ୍ବିତୀୟରେ ଆଉ ପିଠାପଣା ମଧ୍ୟ ହୋଇଥାଏ ବହୁତ ପ୍ରକାରର କାକରା ସୁଜି ମାନେ କାକରା ଆଉ ଘି ପିଠା ଆଉ ନଦା ପିଠା ପୋଡ଼ ପିଠା ଆଉ ହେଉଛି ଚକୁଳି ସେସବୁ ମଧ୍ୟ ପିଠାପଣା ମଧ୍ୟ ଖାଆନ୍ତି ଆଉ ଝିଅ ମାନେ ବହୁତ ମଜା କରିଥାନ୍ତି ସେଥିରେ ଆଉ ଦ୍ବିତୀୟ ଦିନ ଦ୍ବିତୀୟ ରଜ କୁହାଯାଏ ତୃତୀୟ ଦିନ ରଜ ସାରି ସାରିଲା ପରେ ଚତୁର୍ଥ ଦିନରେ ବସୁଧା ମାତାଙ୍କୁ ଶୀତଳା ଯାଏ ସେଥିରେ ରଜମତି ହେଇଥାନ୍ତି ବସୁଧା ମାତା ଏମିତି ରଜ ପର୍ବ ପାଳନ କରାଯାଏ ଆଉ ଦୋଳି ପ୍ରାୟତଃ ଦୋଳି ଆଉ ହେଉଛି ତାସ୍ ଆଉ ପାନ ଏଇଟା ମୁଖ୍ୟତଃ କବାଡି଼ ମଧ୍ୟ ଖେଳନ୍ତି